ବିଭିନ୍ନ ଋତୁ ଅନୁସାରେ ଗଛର ମୁଁ ବହୁତ ପ୍ରକାରରେ ଦାୟିତ୍ୱ ନେଇଥାଏ ଯେମିତିକି ଆମର ଅ ଖରାଦିନେ ଗଛ ଗୁଡ଼ାକ ପୁରା ଭାଙ୍ଗି ଯାଇଥାଏ ଗଛ ପାଣି ଅଭାବରୁ ଗଛ ବଂଶ ସବୁ ପତ୍ରଝଡ଼ା ଦେଇ ଦେଇଥାଏ ଏମିତି ବହୁତ ପ୍ରକାର ଗଛ ସବୁ କେତେ ମରି ଯାଆନ୍ତି ତେଣୁ ମୁଁ ବହୁତ ପାଣି ଦେଇକି ତାହାକୁ ସବୁ ଯତ୍ନ ନେଇକି ରଖିଥାଏ ଖରା ଦିନେ ଏବଂ ବର୍ଷା ଦିନେ ଅ ବର୍ଷା ହେବା ଦ୍ଵାରା ବହୁତ ଗଛପତ୍ର ଭିତରେ ବହୁତ ଘାସ ଘୁସା ଉଠିଯାଏ ଯାହାକି ଜଙ୍ଗଲ ବହୁତ ଜୋରରେ ମାଡ଼ି ଯାଏ ଡାଳ ଗୁଡ଼ାକ ବହୁତ ମେଲି ଯାଇଥାଏ ତେଣୁ ମୁଁ ତାକୁ ବର୍ଷା ଶେଷ ହେବା ପରେ ସେ ଗଛ ଗୁଡ଼ାକ କାଟି ତାକୁ ଭଲକି ସାଇଜ କରିକି ଉପରକୁ ବଢ଼ିବାକୁ ଦେଇଥାଏ ଏବଂ ଗଛ ରେ ବିଭିନ୍ନ ପ୍ରକାରର ଯେମିତି ପୋକ ଜୋକ ଯଦି ଲାଗିଯିବ ତାହେଲେ ନ ଲାଗିବା ପାଇଁ ମୁଁ ସେଥିପାଇଁ ତା ପାଇଁ ଔଷଧ ବ୍ୟବହାର ରାସାୟନିକ ସାର ସବୁ ବ୍ୟବହାର କରିଥାଏ ଆଉ ଯେଉଁଠି କି ଆମେ ବିଭିନ୍ନ ପ୍ରକାର ପାଇପ କଳ୍ ମାନେ ସବୁ କୁଅଁ ରଖିଛି ମୁଁ ମଟର ରଖିଛି ତାକୁ ସବୁ ଭଲ ଭାବରେ ପାଣି ଦେଇଥାଏ ଗଛ ମୂଳରେ କାରଣ ଗଛକୁ ପାଣି ଦେଲେ ସେ ଗଛ ମରିବ ନାହିଁ ସେ ବ ବଞ୍ଚି ରହିବ ଏବଂ ବ ଗଛର ଯତ୍ନ ନେବାକୁ ହେଲେ ଆମକୁ ତା ମୁ ଚାରିପାଖ ସଫା ରଖିବାକୁ ପଡ଼ିବ ଏବଂ ତାକୁ ମୁଁ ବହୁତ ପ୍ରକାର ସତର୍କ ଅବଲମ୍ବନ କରେ ଯେମିତିକି ଗଛ ମୂଳରେ ଖତ ଦିଏ ମଝିରେ ମଝିରେ ଖତ ଦେଲେ କ'ଣ ନା ଗଛର ଉର୍ବରତା ହେଇକି ଗଛ ଟା ବଢ଼େ ଏବଂ ତା ସହିତ ଯଦି ଗଛରେ ଦେଖିବି ଜଉ ପୋକ କିମ୍ୱା ପୋକ ହେଇଯାଏ ଗଛର ପତ୍ର ଗୁଡ଼ା ମୋଡ଼ି ମାଡ଼ି ହେଇଯାଏ କେତେ ପ୍ରକାର ଗଛ ଅଛି ଆଉ ଫଳ ଫଳିବା ଆଗରୁ ଯେମିତି ଆମର ଏଇ ଶୀତ ଦିନ ହେଲା ଏ ଗଛ ଗୁଡ଼ାକ ରେ ସବୁ କାକର ପଡ଼ିକି ଗଛ କ'ଣ କରେ ସବୁ ପତ୍ର ମୋଡ଼ା ଦେଇଦିଏ ତେଣୁ ପୋଡ଼ିଯାଏ ପତ୍ରପୋଡ଼ା ହେଇଯାଏ ତେଣୁ ତା ପାଇଁ ମୁଁ ଗଛରେ ଆଗରୁ ମେଡ଼ିସିନ ପକାଇ ଦେଇଥାଏ ରାସାୟନିକ ସାର ସବୁ ବ୍ୟବହାର କରିଥାଏ ଯେଉଁଥିପାଇଁ କି ଗଛ ଟା ମୋର ବେଶି ନଷ୍ଟ ହୋଇ ନ ଥାଏ କାରଣ ନଷ୍ଟ ଥରେ ଗଛ ଥରେ ନଷ୍ଟ ହେଇଗଲେ ଆଉ ପୋଡ଼ିଗଲେ ସେ ଆଉ ବଞ୍ଚେ ନାହିଁ ଗଛ ମରିଯାଏ ତେଣୁ ଗୋଟେ ଗଛ ମରିଗଲେ ବହୁତ କଷ୍ଟ ହୁଏ ଯେଉଁଟା କି ପୁଣି ଥରେ ତାକୁ ମଞ୍ଜି ଆଣି ତାକୁ ରୋଇ ଆଉ ଥରେ ତାକୁ ଉତାରି କି କ କରିବାଟା ବହୁତ କଷ୍ଟ ହୋଇଥାଏ ଏବଂ ଯେଉଁ ଗଛକୁ ଆମେ ଭଲ ଭାବରେ ଯତ୍ନ ନେଲେ ଖରା ଶୀତ ବର୍ଷା ଏସବୁ ସିଯିନ ମାନଙ୍କରେ ଆମେ କ'ଣ କରୁ ମୁଁ କ'ଣ କରେ ନା ଗଛଟାକୁ ଭଲ ଭାବରେ ଯତ୍ନ ନେଇଥାଏ ଯେଉଁଟା କି ଯେଉଁଟି ଯେଉଁ ସମୟରେ ପାଣି ଦରକାର ପାଣି ଦେଇଥାଏ ଯେଉଁ ସମୟରେ ଔଷଧ ଦରକାର ଔଷଧ ଦେଇଥାଏ ଯେଉଁ ସମୟରେ ଗଛକୁ ପିଡ଼ିଆ ସାର କିମ୍ୱା ଔଷଧ ସବୁ ଆମର ବିଭିନ୍ନ ପ୍ରକାର ରୋଗ ପ୍ରତିଶୋଧକ ଔଷଧ ଦରକାର ହୋଇଥାଏ ମୁଁ ସେସବୁ ଗୁଡ଼ାକ ଦେଇକି ଭଲ ଭାବରେ ଗଛ ର ମୁଁ ଯତ୍ନ ନେଇଥାଏ ଏବଂ ଋତୁ ଆସିବା ଆଗରୁ ମୁଁ ଏଇ ଗୁଡ଼ାକ ସବୁ ସତର୍କ ପ୍ରଥମ ରୁ ଅବଲମ୍ବନ କରିଥାଏ ଯାହାଫଳରେ ମୋ ଗଛ ବେଶି ନଷ୍ଟ ହୁଏ ନାହିଁ ଏବଂ ଗଛ ଭଲ ରେ ସୁରକ୍ଷିତରେ ରହିଥାଏ